କିଛି ଗୁଡ଼ିଏ ଗାଁକୁ ନେଇ ପଞ୍ଚାୟତ ଗଠିତ ହୋଇଥାଏ ଆଉ ସରପଞ୍ଚ ପଞ୍ଚାୟତର ମୁଖ୍ୟ ହୋଇଥାନ୍ତି ସରପଞ୍ଚ ପ୍ରତି ଗାଁର ସୁବିଧା ଅସୁବିଧା କଥା ବୁଝିଥାନ୍ତି ଯାହାକି ରାସ୍ତାଘାଟ ପାନୀୟଜଳର ସୁବିଧା ଲୋକମାନଙ୍କ ପାଇଁ ରାସନ୍ କାର୍ଡ଼ ଯୋଗେଇ ଦେବା ଭତ୍ତା ଯୋଗେଇ ଦେବା ରାସ୍ତାଘାଟ ନୂତନ କରିବା ଏହା ହେଉଛି ପଞ୍ଚାୟତମାନଙ୍କର କାମ ହୋଇଥାଏ